ହଁ ଆପଣ ହୋଟେଲ୍ରୁ କହୁଛନ୍ତି ନା ମ୍ୟାନେଜ୍ ମ୍ୟାନେଜର ଯେଉଁ ଆମେ ପିଲାମାନଙ୍କୁ ସ୍କୁଲ୍ ଷ୍ଟୁଡେଣ୍ଟମାନଙ୍କୁ ନେଇକିରି ଯିବୁ ସେଠି ରହିବାର କିଛି ସୁବିଧା ଅଛି କି ପିଲାମାନଙ୍କ ପାଇଁକି ରୁମ୍ ଆମେ ନେଇ ସ୍କୁଲ୍ ପିଲା ଯିବୁ ଆମେ ସବୁ ନେଇକିରି ପିଲାକୁ ଆଉ ଆମେ ଯିବୁ ଏଇ ସାତ ତାରିଖରେ ଯିବୁ ଆପଣ ହେଉଛି ପିଲାଙ୍କ ପାଇଁକି ରୁମ୍ ସବୁ ହେଇପାରିବ ଆମେ ସ୍କୁଲ୍ ଷ୍ଟୁଡେଣ୍ଟ ଯିବୁ ଆମ ସ୍କୁଲ୍ରୁ ପିଲାମାନେ ପଚାଶ ଜଣ ଖଣ୍ଡେ ଯିବୁ ସେଇଠି ହେଉଛି ପିଲାଙ୍କ ପାଇଁ ରୁମ୍ ଅଲଗା କିଛି ହେଇପାରିବ ନା ଏଇ ପର୍ସନାଲ ଗୋଟିକିଆ ଲେଖାଏଁ ରୁମ୍ ରଖୁଛନ୍ତି ନା ଗୋଟେ ଲେଖାଏଁ ରୁମ୍ରେ କେତେଟା ପିଲା ରହିପାରିବେ ଆଉ ଖାଇବା ପିଇବା ସୁବିଧା ସବୁ ଭଲ ଅଛି ସବୁ ପିଲାମାନଙ୍କ ପାଇଁ ଭଲ ରୋଷେଇ ଖାଇବା ପିଇବା ଠିକ୍ ହେଉଛିି ନା ହଁ ସେଥିଲାଗି ହେଲେ ଆମେ ସେଠି ଖାଇବା ପିଲାମାନଙ୍କୁ ସେଠି ରଖିବୁ ଖାଇବା ପାଇଁକି ସେଠି ରହିବୁ ମାସେ ଖଣ୍ଡେ ଆସିବୁ ସେ ଭଲ ହଁ କୁହନ୍ତୁ ଆଉ ପଇସା କେତେ କ'ଣ ପଡ଼ିବ କ'ଣ ବେଶୀ ପଡ଼ିବ ନାଇଁ ତ ଲାଗିବନି ପଇସା ହଉ ଆମେ ତା'ହେଲେ ଯାଇଁକିିନି ପହଞ୍ଚିବୁ ଆଉ ପିଲାମାନେ ରହିବା ବ୍ୟବସ୍ଥା ଠିକ୍ଠାକ୍ କରିଦିଅନ୍ତୁ ତା'ହେଲେ ହଉ ରଖୁଛି